ଆପଣଙ୍କ ପାଖରେ କଣ କଣ ଜୋତା ଅଛି ଆପଣ ଚମଡ଼ା ଜୋତା କେତେ ଟଙ୍କା ରେଟ୍ ନେଉଛନ୍ତି ଚମଡ଼ା ଜୋତା ଏତେ ଟଙ୍କା

ଆଉ ଅଧିକ ଉଚ୍ଚା ଥିଲା ବାଲା ହିଲ ଚପଲ ରଖିଛନ୍ତି କି ସେଗୁଡ଼ା କେତେ ଆସିବ ରେଟ ନାଁ ମ ଏତେ ଦେଖାଅନି ପାଞ୍ଚ ଶହ ଭିତରେ ମାନେ କେଉଁ ଭଲ ଜୋତା ଅଛି କମ୍ପାନୀର କୁହନ୍ତୁ ସ୍ଳିପର କଣ ବାହାରିଛି ହ୍ୟାଲୋ ହ୍ୟାଲୋ କମ ଲେଶ୍ ବାଲା ଚପଲ କିଛି ଅଛିକି ଖାଲି ଘରେ ପିନ୍ଧିବା ପାଇଁ ଆଚ୍ଛା ହଁ ଆଉ ବୁଟ୍ ଉପରେ କିଛି କଣ ଆଇଟମ ଅଛି କହିଲେ ଆଉ ସବୁ କେତେ ସାଇଜ୍ କେତେ ନମ୍ବର ଚପଲ ରଖିଛନ୍ତି ଆପଣ ସବୁ ଭଲ କମ୍ପାନୀର ଚପଲ ଦେଉଛନ୍ତି ଟି ଲାଷ୍ଟିଂ ଯଦି ନ କରିବ ହ ହଉ ସେଇଟା ମୁଁ ଗଲେ ଦେଖିକିନା ଆଣିବି ଆଉ ହଁ ମୁଁ ସେଇ ସନ୍ଧ୍ୟାବେଳ ଟାଇମ ରେ ଯିବି